ଆମ ରୋଷେଇ ଘରେ ବିଭିନ୍ନ ପ୍ରକାର ର ବାସନ କୁସନ ଅଛି ଭାତ ରୋଷେଇ କରିବା ପାଇଁ ସାନ ସାନ ଡେକଚି ଅଛି ତରକାରୀ ପାଇଁ କଢ଼େଇ ଅଛି ଆମିଷ ପାଇଁ ଅଲଗା କଢ଼େଇ ଓ ନିରାମିଷ ପାଇଁ ଅଲଗା କଢ଼େଇ ଅଛି ଭାତ ଘାଣ୍ଟିବା ପାଇଁ ଭାତ ଭାତ ଘାଣ୍ଟିବା ପାଇଁ ଭାତ ବେଲା ବା ଭାତ ଚଟୁ ଅଛି ତରକାରୀ ଘାଣ୍ଟିବା ପାଇଁ ପିତପାତିଆ ଅଛି ଡାଲି ପାଇଁ ଗୋଟିଏ ସାନ ସାନ ଡେକଚି ତସଲା ଅଛି ସେଠାରେ ଡାଲି ଘାଣ୍ଟିବା ପାଇଁ ମଧ୍ୟ ଛୋଟ ବେଲା ଅଛି ଓ ଥାଳି ଖାଇବା ପାଇଁ ଥାଳି କଂସା କଂସା ଇତ୍ୟାଦି ଅଛି ଆଉ ମେଗି ବା ଚଉମିନ ଖାଇବା ପାଇଁ କଣ୍ଟା ଚାମଚ ଅଛି ଖିରି ପାଇସ ଏହା ଖାଇବା ପାଇଁ ସ୍ପୁନ ଅଛି ଚାମଚ ଅଛି ସେଗୁଡ଼ିକ ବହୁତ କାମରେ ବ୍ୟବହାର ହେଇଥାଏ